ଗାଁ'ର ଖେଳ ଓ ସହର ଖେଳ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି ଯେପରିକି ଗାଁ'ରେ ପିଲାମାନେ ନିଜ ନିଜ ମଧ୍ୟରେ ଖୁସିରେ ସମୟ ବିତାଇବା ପାଇଁ ଖେଳିଥାନ୍ତି ସେଥିରେ ବିଭିନ୍ନ ପ୍ରକାର ଖେଳ ରହିଥାଏ ଯେପରିକି ଆମର କବାଡ଼ି ଖୋ ଖୋ ତାସ୍ ପିଲିବାଡ଼ି ନଟୁ ବାସ୍କେଟ୍ ବଲ୍ କେହି କେହି ଲୁଚାଲୁଚି ଖେଳିଥାନ୍ତି ବୋହୂଚୋରୀ ଖେଳିଥାନ୍ତି ବିଷ ଅମୃତ ଚୋର ପୋଲିସ୍ କିନ୍ତୁ ସହରରେ ଏସବୁ ନଥାଏ ସହରରେ ପିଲାମାନେ ମୁଖ୍ୟତଃ କ୍ରିକେଟ୍ ଫୁଟବଲ୍ ହକି ଚେସ୍ ଟେବୁଲ୍ ଟେନିସ୍ ବ୍ୟାଡ଼ମିଣ୍ଟନ୍ ଏସବୁ ଖେଳିଥାନ୍ତି ଓ ଏସବୁ ପାଇଁ ନିତ୍ୟାନ୍ତ କୌଣସି ନା କୌଣସି ଉପକରଣ ଆବଶ୍ୟକ ହୋଇଥାଏ ସେଗୁଡ଼ିକ କମ୍ ବା ଅଧିକ ମାତ୍ରାରେ ହେଉ କିଛିନା କିଛି ଅର୍ଥ ରାଶି ମଧ୍ୟ ଲାଗିଥାନ୍ତି ଓ ପିଲାମାନେ ଏଥିପ୍ରତି କିଛି ଗୁରୁତ୍ୱପୂର୍ଣ୍ଣ ଭାବେ ହୋଇ ଖେଳିଥାନ୍ତି ଓ ସେଥିରେ ଆଗକୁ ନିଜର ଭବିଷ୍ୟତ ଗଢ଼ିବାକୁ ମଧ୍ୟ ଦେଖିଥାନ୍ତି କିନ୍ତୁ ଗ୍ରାମାଞ୍ଚଳରେ ଏସବୁ ନଥାଏ ପିଲାମାନେ ମଜା ମଜ୍ଲିସ୍ ବା କୌତୁହଳ ପାଇଁ ଖେଳିଥାନ୍ତି ଖେଳ ସାରିଲା ପରେ ସେମାନେ ଏସବୁକୁ ଭୁଲି ନିଜ ନିଜ କାର୍ଯ୍ୟରେ ମଧ୍ୟ ଲାଗିଯାଇଥାନ୍ତି କିନ୍ତୁ ସହରାଞ୍ଚଳର ପିଲାମାନେ ଖେଳିବା ଦ୍ଵାରା ତାକୁ କିପରି ଆଗକୁ ନେଇ ବଢ଼ିବେ ଓ ସେଥିରେ ଆଗରେ କ'ଣ କିଛି ଭବିଷ୍ୟତ ଗଢ଼ି ହେବ ତାକୁ ମଧ୍ୟ ଦେଖିଥାନ୍ତି ତ ଏସବୁ ରହିଲା ଗାଁ ଓ ସହରାଞ୍ଚଳର ଖେଳ ବା ଗେମ୍ ଗୁଡ଼ିକରେ ଥିବା ପାର୍ଥକ୍ୟ